କିଏ କହୁଛନ୍ତି ଆଜ୍ଞା ଜାଣିପାରିଲିନି ହଁ ହଁ ଜାଣିପାରିଲି ଜଗା ଭାଇ କୁହ ଫ୍ୟୁଜ୍ ହେଇଗଲା କଣପାଇଁ ଆମ ପ୍ରଡ଼କ୍ଟଟା ତ ଗ୍ୟାରେଣ୍ଟି ଅଛି ଆମେ ଯେଉଁ ଜିନିଷ ଆଣୁ ସବୁ ତ ଭଲ ତାହେଲେ ହେଲା କଣ ଟିକିଏ ବାଗେଇକି କୁହନ୍ତୁ ଆଜ୍ଞା କଣ ସବୁ ଜିନିଷ ଖରାପ ହେଇଯାଇଛି ବୋଧେ ମୁଁ ଯେଉଁ ମିସ୍ତ୍ରୀକୁ ପଠେଇଥିଲି ସେ ଦୋକାନୀ ଯେ କାମ କରୁଛି ବୋଧେ କାମ ଠିକ୍ କରିନି ବୋଧେ ପଏଣ୍ଟ ଏପଟେ ସେପଟେ କରିଦେଇଛି ବୋଧେ ସେଥିପାଇଁ ବୋଧେ ପ୍ରୋବ୍ଲେମ୍ ହେଇଛି ଆଉ ହଉ ମୁଁ ଆଜି ସନ୍ଧ୍ୟାବେଳେ ଯିମି ଦେଖିକି ଆସିବି

ମୁଁ ସନ୍ଧ୍ୟାବେଳେ ଯିବି ତମ ଘରକୁ ଦେଖିକି ଆସିବି ସେଗୁଡା ଯେଉଁଗୁଡ଼ା ଖରାପ ହେଇଥିବ ମୁଁ ଜଣେ ନୂଆଁ ମିସ୍ତ୍ରୀକୁ ପଠେଇବି ମୁଁ ମଧ୍ୟ ନିଜେ ଯିବି

ମୁଁ ନିଜେ ମଧ୍ୟ ଯିମି ଆମେ ଆଉଥରେ ଯଦି ଖରାପ ହେଇଯିବ ଆଉ କଣ କରିବା ପୁଣି ସଜାଡ଼ିବା ତମେ ଟେନ୍ସନ ନିଅନି ତମେ ଟିକିଏ ଦେଖ କେଉଁଟା କଣ ଖରାପ ହେଇଛି ଦେଖି ମୋତେ ଟିକିଏ ଆଉଥରେ କୁହ ସାଙ୍ଗେସାଙ୍ଗେ ମୁଁ କଲ୍ ରେ ରହୁଛି

ତାହେଲେ ଆପଣଙ୍କର ପ୍ରାୟତଃ ସବୁ ଜିନିଷ ମାନେ ଖରାପ ହେଇଯାଇଛି ନାଇଁନ୍ଟି ପରସେଣ୍ଟ ଆପଣ ଏବେ ଫାଙ୍କା ଅଛନ୍ତି ତ ତମେ ଟିକିଏ ଆମ ଦୋକାନ ପାଖକୁ ଆସିବେ କି ଆପଣ ଏବେ ଫାଙ୍କା ଅଛନ୍ତି ଟିକିଏ ଦୋକାନ ପାଖକୁ ଆସନ୍ତୁ ଆମେ କଥାବାର୍ତ୍ତା ହେବା କେଉଁ କେଉଁ ଜିନିଷ ଖରାପ ହେଇଛି ଗୋଟେ ଲିଷ୍ଟ ବନେଇଦେବା ଆଉ ସେଇ ଅନୁସାରେ ଆମେ ସେଇ ସେଇ ଜିନିଷ ନେଇଯିବା ମୁଁ ଗୋଟେ ନୁଆଁ ମିସ୍ତ୍ରୀ ଆଣିମି ମୁଁ ମଧ୍ୟ ନିଜେ ଯିମି ଆଉ ଆଉଥରେ ସଜାଡ଼ିବା ଆଉ କଣ କହୁଛନ୍ତି ଆପଣଙ୍କ ଯେଉଁ ଜିନିଷ ଖରାପ ହେଇଛି ଯଦି ସେ ପଇସାଟା ଆମେ ନିଜ ହାତରୁ ଦେବୁ କିନ୍ତୁ ଯେଉଁ ଆମେ ଯେଉଁ କାମରେ ଯିବୁ ଆଟଲିଷ୍ଟ ଟିକିଏ ସେ ମଜୁରୀଟା ଖାଲି ଦେଇଦେବେ ହଉ ଭାଇ ଆପଣ ଟିକିଏ ଏବେ ସାଙ୍ଗେସାଙ୍ଗେ ଆସନ୍ତୁ ଆଉ ଜଣେ ହେଲା ଗ୍ରାହକ ଆଇଲେଣି ମୋ ଦୋକାନକୁ ମୁଁ ଟିକିଏ ତାଙ୍କ ସହିତ କଥା ହେଉଛି ତମେ ଟିକିଏ ଶୀଘ୍ର ଆସ ଆମ ଦୋକାନ ପାଖକୁ